ମୁଁ ଯେତେବେଳେ ବାହାରକୁ ଯାଏ ସେତେବେଳେ ଆମ ଘରେ ଗଛ ଗୁଡ଼ିକର ଯତ୍ନ ଆମ ମାଆ କିମ୍ବା ବାପା ସେଇ ଗଛ ଗୁଡ଼ିକର ଯତ୍ନ ନେଇଥାନ୍ତି ଏବଂ ଯଦି ମାଆ ବାପା ଯଦି ନଥିବେ ତା'ହେଲେ ମୋ ସ୍ତ୍ରୀ କିମ୍ବା ମୋ ଭାଇ ସେମାନେ ବି ଯତ୍ନ ନେଇଥାନ୍ତି ଆମ ଘରେ ଯେଉଁ ପାଣି ଜଳର ସୁବିଧା ଅଛି ଏବଂ ସେଇ ଜଳ ଆମ ଘରେ ପାଇପ୍ ଲାଇନ୍ରେ ପାଣି ଆସୁଛି ଆଉ ସେଇ ପାଇପ୍ ଦ୍ୱାରା ସେଇ ପାଣି ଦ୍ୱାରା ଗଛରେ ଆମେ ପାଣି ଦଉଛୁ ବାଲଟିିରେ ଭର୍ତ୍ତି କରି କରିକି ଗୋଟେ ଡ୍ରମରେ ଭର୍ତ୍ତି କରାଯାଉଛି ଫାଷ୍ଟ ସେଇ ଡ୍ରମରୁ ଆମ ମାଆ କିମ୍ବା ମୋ ବାପା ସେମାନେ ସେଇ ପାଣିକୁ ବାଲଟିରେ ନେଇ ଭର୍ତ୍ତି କରି କରିକି ସେଇ ଗଛ ମୂଳେ ଦିଆହେଉଛି ଦଉଛନ୍ତି ତ ସେଇଭଳି ଭାବରେ ସେଇଭଳି ଭାବରେ ଆମ ଘରେ ଗଛ ଗୁଡ଼ିକ ଯତ୍ନ ନିଆହୋଇଥାଏ ଏବଂ ବେଶୀ ଦିନ ବାହାରକୁ ଗଲେ ଯଦି ଘରେ କିଏ ଅନୁପସ୍ଥିତ ରୁହନ୍ତି ସେହି ସମୟରେ ଆମେ ଜଣଙ୍କୁ ପଡ଼ୋଶୀ ଜଣଙ୍କୁ କହିଦେଇଥାଉ ଫୋନ୍ ମାଧ୍ୟମରେ ଫୋନ୍ ଦ୍ୱାରା କହି ସେମାନଙ୍କୁ କିଛି ମାତ୍ର ପଇସା ତାଙ୍କୁ ଦେୟ କରିକି ସେମାନଙ୍କୁ ସେମାନଙ୍କ ଦ୍ୱାରା ଗଛରେ ପାଣି ଦିଆହଉଛି ଏବଂ ତାଙ୍କ ବି ଯଦି ଅନୁପସ୍ଥିତି ରହିଥାଏ ତାଙ୍କ ଯଦି କେଉଁଠି କାମ ରହିଥାଏ ସେଇ ସମୟରେ ଆମ ରିଲେଟିଭ୍ କିଏ ଯଦି ଥାଆନ୍ତି ସେମାନଙ୍କୁ ଫୋନ୍ ମାଧ୍ୟମରେ ଜାଣିକି ସେଇ ଗଛ ମୂଳରେ ଆମେ ପାଣି ଦେଇଥାଉ ଏବଂ ସେଇ ଗଛରେ ଏମିତି ସିଷ୍ଟମ୍ରେ ପାଣି ଦିଆହେଉଛି ସେ ଗଛ ମୂଳେ ଆମେ ଜାଗା କରି ଦେଇଥାଉ ମାନେ ଯେମିତିକି ପାଣି ଥରେ ଦେଲେ ତିନି ଦିନ ଦବାକୁ ନ ପଡ଼େ ସେଇ ସିଷ୍ଟମ୍ରେ ଦିଆହେଉଛି ପାଣି ଦେଲେ କ'ଣ ହେଉଛି ତ ଦିନେ ଦେଲେ ଆଉ ତିନି ଦିନ ନ ପାଣି ନଦେଲେ ବି ଚଳିବ ସେହି ସିଷ୍ଟମ୍ରେ ପାଣି ଦିଆହେଉଛି ତ ସେଇ ସିଷ୍ଟମ୍ରେ ପାଣି ଦେବା ଦ୍ୱାରା ଗଛ ମୂଳେ ବହୁତ ଦିନ ମାନେ ବହୁତ ସମୟ ବହୁତ ଦିନ ନାଇଁ ବହୁତ ସମୟ ସେଇ ଗଛ ମୂଳେ ପାଣିର ଆବଶ୍ୟକତା ପଡ଼ିନଥାଏ ଗଛ ମୂଳେ ଆମେ ଇଟା ସିମେଣ୍ଟରେ ଜୋଡ଼େଇକି ତାକୁ ପ୍ଲାଷ୍ଟର କରିକି ତା ମୂଳରେ ଟିକେ ମାଟି ଦେଇକି ପୁରା ପାଣି ରହିବା ଭଳିଆ ବ୍ୟବସ୍ଥା କରିଦେଇଥାଉ ଏବଂ ସେଇ ଜାଗାରେ ଭର୍ତ୍ତି କରିକି ପାଣି ଦେଇଥାଉ ମିନିମମ୍ ଚାରି ପାଞ୍ଚ ବାଲଟି ଲେଖାଏ ପାଣି ଗୋଟେ ଗୋଟେ ଗଛ ମୂଳରେ ଆମେ ଦେଇଥାଉ ସେମିତି ଦେବା ଦ୍ୱାରା ତିନି ଚାରି ଦିନ ଭିତରେ ଆଉ ପାଣି ଦେବାକୁ ନପଡ଼େ ଆଉ ଯଦି ଘରେ କିଏ ରହୁଛନ୍ତି ଘର ଲୋକ ତାହେଲେ ଡେଲି ପାଣି ଦଉଛୁ ସେମାନେ ଦଉଛନ୍ତି ତ ଡେଲି ପାଣି ଦେଲେ ସେ ଚାରି ପାଞ୍ଚ ବାଲଟି ପାଣି ଦରକାର ନା ଗୋଟେ ବାଲଟି ପାଣି ଦେଇଦେଲେ ଗଛ ଦିନକର କାମ ହେଇଯାଉଛି ଏମିତି ଏହିଭଳି ଭାବରେ ଆମେ ଗଛ ମୂଳେ ଆମେ ପାଣି ଦେଇଥାଉ